ମୁଁ ବୀଣାପାଣି ଦାସ ଆଉ ମୁଁ ଚିତ୍ରାଙ୍କନ କରିବାରେ ବହୁତ ମତେ ବେଶୀ ଭଲ ଲାଗେ ଯାହାଫଳରେ କି ପର୍ବ ଫରବ ହେଇଥିଲା ସେଠେଇ ଚିତ୍ରାଙ୍କନ କରଥିଲି ସେଠେଇ ବି ପାଇଛି ପ୍ରାଇଜ୍ ଆଉ ମତେ ବହୁତ ଭଲ ଲାଗେ ପଦ୍ମ ଫୁଲ ହଉ ନହେଲେ ମାଣବସା ଝୋଟି ହଉ ନହେଲେ କାନ୍ଥରେ କୌଣସି ଚିତ୍ରାଙ୍କନ କରିବାକୁ ବି ମତେ ଭଲ ଲାଗେ ଆମ ପରିବାର ବି ସମସ୍ତେ ବି ଚିତ୍ରାଙ୍କନ କରିବାକୁ ଆମକୁ ଭଲ ଲାଗେ ମୋ ପୁଅ ଦୁଇଟା ହଉ ନହେଲେ ମୋ ଝିଅ ଦୁଇଟା ହଉ ନହେଲେ ମୁଁ ହୁଏ ନହେଲେ ଆମର ସମସ୍ତେ ଏକା ଚିତ୍ରାଙ୍କନ କରିବାକୁ ମତେ ବହୁତ ଭଲ ଲାଗେ ଆଉ ସେଥିଲାଗି ମୁଁ ବି କହୁଛି ମତେ ତ ବୟସ ହେଇଗଲାଣି ମତେ ବି ଆଗକୁ ଚିତ୍ର କରିବାକୁ ବେଶୀ ମତେ ବହୁତ ଭଲ ଲାଗେ କ'ଣ ଯେକୌଣସି ଚିତ୍ର ହଉ ମତେ ଚିତ୍ର କରିବାକୁ ବହୁତ ଭଲ ଲାଗେ ଝୋଟି ପକେଇବାକୁ ଭଲ ଲାଗେ ସବୁ ଏମିତି ଆଉ